ମଣିଷ ନିଜ ଜୀବନ ବଞ୍ଚିଲାବେଳେ ତାକୁ ବହୁତ ସବୁ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥାଏ ତ ସେଥିମଧ୍ୟରୁ ସାପ କାମୁଡ଼ିବା କି ପୋକ କାମୁଡ଼ିବା କି ପଶୁ କାମୁଡ଼ିବା ସେସବୁ ଅଲଗା ଥାଏ ତ ଯଦି ଆପଣଙ୍କୁ ଯଦି ସାପ କାମୁଡ଼ୁଛି କି ପୋକ କି ପଶୁ କାମୁଡ଼ୁଛି ତା'ହେଲେ ଆପଣ ଚେଷ୍ଟା କରନ୍ତୁ ଶୀଘ୍ର ଯାଇକି ମେଡ଼ିକାଲ ଯିବାକୁ ଆଉ ଡକ୍ଟରଙ୍କ ପରାମର୍ଶ ନେବାକୁ ତ ଯଦି ଆପଣଙ୍କୁ ସାପ କାମୁଡ଼ିଛି ତା'ହେଲେ ସେ ଜାଗାଟାକୁ କପଡ଼ାରେ ଭିଡ଼ିକି ଆପଣ ଯେତେ ଜଲ୍ଦି ହେବେ ଡାକ୍ତରଙ୍କ ପାଖକୁ ନେଇଯିବେ ଆଉ ଯଦି ପୋକ କାମୁଡ଼ୁଛି ତା'ହେଲେ ବି କିଛି ଅଏଣ୍ଟମେଣ୍ଟ ଲଗେଇ ଡାକ୍ତର ପାଖକୁ ଯିବେ ଆଉ ପଶୁ ମଧ୍ୟ କାଡ଼ୁଛି କାମୁଡ଼ୁଛି ତ ସେ କାମୁଡ଼ିବା ବେଳେ ଆପଣ ଚେଷ୍ଟା କରିବେ ଯଥା ଜଲ୍ଦି ଯାଇକି ଡାକ୍ତରଙ୍କ ପରାମର୍ଶ ନେବାକୁ